ଗେମ୍ ଖେଳିଲେ ଗ୍ରାମ ଅଞ୍ଚଲର ଲୋକମାନେ କିପରି ଉପକୃତ ହୁଅନ୍ତି ଗେମ୍ ଗେମ୍ ଖେଳିଲେ ଲୋକମାନେ ବହୁତ ଖୁସି ରହେ କ୍ରିକେଟ୍ ଖେଳିଲେ ଆମ ଗ୍ରାମରେ ଯଦି କ୍ରିକେଟ୍ ଖେଲ ହୁଏ ଆମ ଗ୍ରାମର ଟିମ୍ ଯଦି ଜିତେ ଆମ ଗ୍ରାମର ଲୋକ ବହୁତ ଉପକୃତ ହୁଏ ଆଉ ଖେଳ ମଝିରେ ମଝିରେ ଝଗଡ଼ା ବି ଟିକେ ଲାଗିଯାଏ ହେଲେ ବି ଗ୍ରାମ ଲୋକ ସବୁ ବୁଝାଇକି ସବୁ ଲୋକକୁ ବୁଝାଇକି ଝଗଡ଼ା ଅଟକାଇ ଦିଏ ଆଉ ଆଉ ଥରେ ଖେଲ ଷ୍ଟାର୍ଟ କରିଦିଏ ହେଲେ ବି କ୍ରିକେଟ୍ ଆମ ଗାଁରେ ବହୁତ ଖେଳ ଖେଳୁଛି କ୍ରିକେଟ୍ ଆମ ଗାଁରେ ଲୋକମାନେ ବହୁତ ଖେଳୁଛି

କ୍ରିକେଟ୍ ଗୋଟେ ଏମିତି ଖେଳ ଖେଳିଲେ ବି ଦେହ ଗୋଡ଼ ଥାଏ ଆଉ କ୍ରିକେଟ୍ ଭଲ ଲାଗେ ସମସ୍ତଙ୍କୁ ଆଉ ଆଶା କରୁଛି ଯେ ଆମ ଗାଁରେ ଏମିତି ଖେଳ ସବୁଦିନ ହେଉ କ୍ରିକେଟ୍ କେବେ ବନ୍ଦ ନ ହୁଏ ଏମିତି ଆଶା କରୁଛିି ମୁଇଁ ଆଉ କ୍ରିକେଟ୍ ଖେଳ ବନ୍ଦ ହେଇଗଲେ ଆମ ଗାଁରେ ଆଉ କିଏ ବି କିଛି ଖେଳିବ ନାହିଁ କ୍ରିକେଟ୍ ଖେଲ ଭଳ ଖେଲୋ ମଝି ମଝିରେ ଦୁଇଟା ଟିମ୍ ଯାକ ଝଗଡ଼ା ଲାଗିଯାଏ ଆଉ ଗ୍ରାମ ଲୋକ ଝଗଡ଼ାକୁ ଅଟକାଇ ଦିଏ